ଆଜ୍ଞା ଆମେ ଭାବୁଛୁ ଯେ ଆମ ରାଜ୍ୟ ବିଷୟରେ ମାନେ ଅନ୍ୟାନ୍ୟ ଲୋକମାନେ ଯେଉଁ ଦେଶବିଦେଶରୁ ଆସୁଛନ୍ତି ସେମାନେ ଆମ ଭୌଗଳିକ ବିଷୟ ବିଷୟରେ ଅଧିକ ଜାଣିବା ଉଚିତ କାରଣ ଆମ ରାଜ୍ୟକୁ ଯେଉଁମାନେ ବୁଲିବାକୁ ଆସୁଛନ୍ତି ହେଇଟି ଯଥା କୋଣାର୍କ ମନ୍ଦିର ଜଗନ୍ନାଥ ମନ୍ଦିର ଏମାନଙ୍କ ବିଷୟରେ ଏହାଙ୍କର ଇତିହାସ ବିଷୟରେ ସେମାନେ ଟିକିଏ ଜାଣିବା ଉଚିତ ହେଇଟି ଗୋଟେ ଜାଣନ୍ତୁ କୋଣାର୍କ ମନ୍ଦିର ଏଇ ଯେ ସେ ଜାଗାକୁ ସେ ବୁଲିବାକୁ ଆସିଲେ ଧର ବୁଲିବାକୁ ଆସିଲେ ସେ ଜାଣିବେ ଯେ ହଁ ଧରମା ବୋଲି ଗୋଟେ ପିଲାଟେ ବାରବର୍ଷର ପିଲାଟେ ସେ ଆସିକି ମନ୍ଦିରର ଦଧିନଉତି ବସେଇଲା ଆଉ ଏଠି ଏଟା ସୂର୍ଯ୍ୟଙ୍କ ପାଇଁ ସୂର୍ଯ୍ୟ ଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ଏଠି ବାରଶହ ବଢ଼େଇ ଲାଗିଥିଲେ ବାରବର୍ଷର ରାଜସ୍ବ ଖର୍ଚ୍ଚ ହେଇଥିଲା ଏଇ ସାରା ଏମିତି କି ଆମର ଧର ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିରକୁ ଆସିଥିଲେ ଆଜ୍ଞା ଚୋଡ଼ଗଙ୍ଗ ଦେବଙ୍କ ସମୟରେ ତିଆରି ହୋଇଥିଲା ଏଠି ଏତିକିଟା ପାହାଚ କି ଏଇଆ କି ଢେଙ୍କାନାଳର କପିଳାସ ମନ୍ଦିର ସେଠି ଆଜ୍ଞା ବାରଶହଟା ପାହାଚ ଆଜ୍ଞା ଚଢ଼ିବା ଲାଗି ଏତେ କଷ୍ଟ ହେଉଛି ଆଜ୍ଞା ଢେଙ୍କାନାଳରେ ସେଇଟା ଅବସ୍ଥିତ ଏ ବିଷୟରେ ଆମର ଯେଉଁ ଅନ୍ୟାନ୍ୟ ଦେଶବିଦେଶରୁ ଲୋକ ଆସୁଛନ୍ତି ଆଜ୍ଞା ଏଇ ବିଷୟରେ ଜାଣିବାଟା ତା'ଙ୍କର ନିହାତି ଦରକାର ଯାହା ଫଳରେ ସେ ଜାଣିଲେ କି ତାଙ୍କ ଦେଶକୁ ଯିବେ ସିଏ କହିବେ ଯେ ଆଜ୍ଞା ହଁ ଓଡ଼ିଶାର ଯେଉଁ ଯାଇଥିଲୁ ଆମେ ଢେଙ୍କାନାଳ ଯାଇଥିଲୁ କପିଳାସ ଦେଖିବାକୁ ଆଜ୍ଞା ସେ ଜାଗାଟା ଭଲ ଜାଗା ଆଉ ଯା'ନ୍ତୁ ଆମର ଯାହାହେଲେ ଆମର ଉନ୍ନତି ହେବ ଆମ ଓଡ଼ିଶାର ନାଁ ବଢ଼ିବ